ଆଉ ମିଶ୍ର ବାବୁ ତମର ଦୁକାନରୁ କିଛିଦିନ ତଲେ ଗୁଟେ ସ୍ପୋର୍ଟ ସୁ ନେଇଥିଲି ହୋ ଯେନ୍ଟାକି ଫିଟିଂ ହେଉଥିଲା ହେଲେ କାଁ କରବ କିଛିଦିନ ବ୍ୟବହାର କଲାପରେ ପୁରା ଲୁଜ୍ ହେଇଗଲା ଢିଲା ଢିଲା ଲାଗ୍ଲା ଆର୍ ତାର୍ କଲର୍ ବି ଧୀରେ ଧୀରେ ଫେଡ଼ ହେଇଗଲା ଯେନ୍ଟାକି ଭଲ ନାଇ ଦିସବାର୍ ଆର୍ ଆର୍ ସେଟା କେନ୍ତା ଯେ ସେଟା ସେ ସିଲେଇ ମାନେ ଯେନ୍ ହେଇଥିଲା ସେ ସିଲେଇ ମାନେ ଧୀରେ ଧୀରେ ଫାଟ୍ବାର୍କେ ବସଲାନ ଫାଟିକିରି ଟିକେ ଆଁ ହେଇ ବସଲାନ ଯେନ୍ଥିର୍ ଲାଗି ସେଟା ପିନ୍ଧବାର ଲାଗି ଭଲ୍ ନାଇଁ ଲାଗେନ ଆର୍ ସେଟା ପିନ୍ଧିକିରି ଦବଡ଼ିଲେ କେନ୍ତାଯେ ଗୋଡ଼ ବି ଜୋର ଚିଉଁଛେ ସେଥିର୍ ଲାଗି ଟିକେ ଇଟା ବାଗର୍ ନାଇଁ ହେଲା କେନ୍ତା ପ୍ରଡକ୍ଟ ଟେ ଇଟା ଦେଲେ ଯେ ଟିକେ ଭଲ୍ ନାଇଁ ଲାଗ୍ଲା